ହଁ ଆଜ୍ଞା ଇଏ ଯେଉଁ ସାର୍ଟଟା ମୁଁ କିଣିଛି ଏ ଆମର ଖଜୁରୀ ପଡ଼ା ଦୋକାନରୁ କିଣିଛି କିନ୍ତୁ ଯେଉଁ ଦୋକାନୀଠାରୁ ମୁଁ ଏଇ ସାର୍ଟଟା କିଣିଛି ଆଉ ମୋତେ ପିନ୍ଧିବାକୁ ବି ଭଲ ଲାଗୁଛି ଆଉ ଯାହା ବି ଏଇ ସାର୍ଟର ମାନେ ଇଏ ଅଛି କଲରଫେଡ଼୍ ବି ହେଉନି ଆଉ ତାର ଷ୍ଟାଇଲ୍ ମଧ୍ୟ ଭଲ ଅଛି ଆଉ ଦାମ୍ ବି ବିଶେଷ କିଛି ନାହିଁ କିନ୍ତୁ ସେ ଦୋକାନୀ ମୋତେ କହିଥିଲେ ଯେ ଏ ସାର୍ଟଟା ନେଲେ ଆପଣ ବ୍ୟବହାର କଲେ ସେଇ ସାର୍ଟର ଗୁଣ ଆପଣ ଦିନେ ମୋତେ ତାରିଫ୍ କରିବେ ବୋଲି କହିଥିଲେ ସେ ଦୃଷ୍ଟିରୁ ସାର୍ଟଟା ମୋତେ ବହୁତ ଭଲ ଲାଗୁଛି ଆଉ ବହୁତ ବି ଇଏ ଲାଗୁଛି ତେଣୁ ସେ ଦୋକାନୀକୁ ମୁଁ ବି ଭଗବାନଙ୍କ ତରଫରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ